ଆମେ ପଢ଼ୁଥିନୁ ଫାଷ୍ଟ୍ ସାହିତ୍ୟ ବହି ପ୍ରଥମ୍ ରୁ ସାହିତ୍ୟ ଗଣିତ୍ ବିଜ୍ଞାନ୍ ଇଂଲିଶ୍ ହିନ୍ଦୀ ସାଂସ୍କୃତ୍ ଏଇଟା ସବୁ ଆମର୍ ଟେନ୍ କ୍ଲାସ୍ ପତେ ପଢ଼ିନୁ ତା'ପରେ ଏବେ ସରିଲା ପରେ ଏବେ ଆମ୍ କେ ପୁରାଣ ଶାସ୍ତ୍ର ଟିକେ ସେଇଟା ପଢ଼ୁଛୁ ଭଲ୍ ହେବାର୍ ଲାଗି ଆରୁ ଯେନ୍ତା ପଢ଼ୁଛୁ ତାର ବୈଜ୍ଞାନିକ୍ ର ବୈଜ୍ଞାନିକ୍ ହିସାବେ ଆମେ ଦେଶ୍ ବାହାର୍ ଦେଶ୍ ର ସବୁ ଟିକେ ଜାନ୍ ବାକେ ପଢ଼ୁଛୁଁ ଜାନଲା ପରେ ତା'ପରେ ଆମେ ଗୋଟେ କାଁ ଗୋଟେ କରମୁ ବୋଲି କ ସେଇଟା ଭାବି ଭାବି ପଢ଼ୁଛୁଁ ସେ ବହିଟା ବୈଜ୍ଞାନିକ୍ ର ବୈଜ୍ଞାନିକ୍ ସେଇଟା ସରିଲା ପରେ ଆର୍ କାଣ କରମୁ ପଢ଼ି ସାରିଲା ପରେ ଦେଖି କି କରି ତା'ପରେ କହିମୁ ଆର୍ ତା'ପରେ ଆମର ପୂରାଣ୍ ଶାସ୍ତ୍ର ଇଏ ବି ପଢ଼୍ ବାକେ ବହୁତ ଇଚ୍ଛା ଆରୁ ହଉଛେ ଆମ୍ ସ ଯେନ୍ ପଢ଼ୁଥିନୁ ପ୍ରଥମ୍ ରୁ ଟେନ୍ କ୍ଲାସ୍ ପତେକେ ସେଇଟା ତ ଆର୍ ପଢ଼ି ହେବ ନାହିଁ ଆରୁ ଆମ ପୂରାଣ୍ ଶାସ୍ତ୍ର ଟିକେ ପଢ଼୍ ମୁ ଏବେ ପଢ଼ୁଛୁଁ ଆର୍